ଓଡ଼ିଆ ହେଉଛି ଆମ ରାଜ୍ୟ ଓଡ଼ିଶାର ମୁଖ୍ୟ ଭାଷା ଏବଂ ଏହାକୁ ବହୁଳ ଭାବରେ ଆମେ ସବୁ କହିଥାଉ କିନ୍ତୁ ତଥାପି ସବୁ ଅଞ୍ଚଳରେ ପ୍ରତ୍ୟେକ ଜିଲ୍ଲାରେ କିଛି ନା କିଛି ସେମାନଙ୍କର ନିଜର ଉପଭାଷା ଥାଏ ଆଉ ଆମେ ସେଇଗୁଡିକୁ ନିଜ ମଧ୍ୟରେ ବ୍ୟବହାର କରିଥାଉ କିନ୍ତୁ ଅଧିକାଂଶ ଆମେ ଆମର ଓଡ଼ିଆ ଭାଷାକୁ ଆମେ ବ୍ୟବହାର କରିଥାଉ ଆଉ ଓଡ଼ିଆ ଭାଷା ଆମକୁ ବହୁତ ଭଲ ଲାଗେ ଏବଂ ଆମେ ତାକୁ ବହୁତ ଭଲ ପାଉ